ଆମେ ମଧୁସୂଦନ ରାଓ ତାଙ୍କର ଗଳ୍ପ ଉପନ୍ୟାସ ଆଉ ତାଙ୍କ ଲେଖକ ରୁଚି ଆମକୁ ବହୁତ ଆକୃଷ୍ଟ କରିଛି ଆମକୁ ବହୁତ ଭଲ ଲାଗିଛି ସେଗୁଡ଼ିକ ମୁଁ କ'ଣ ଆମ ଫାମିଲି କ'ଣ ସମସ୍ତେ ପଢ଼ିବା ପାଇଁ ବହୁତ ଇଣ୍ଟ୍ରେଷ୍ଟ ନିଅନ୍ତି ଆଉ ସେଠି କିଛି ଶିକ୍ଷା ଭିତ୍ତିକ ଅଛି ସେଥିରେ ବି ଆମେ ଅଧ୍ୟୟନ କରୁଥିଲୁ ଆଉ ସେଇ ପ୍ରେରଣା ପାଇକି ଆମେ କିଛିଟା ଆମେ ଆଗକୁ ବଢ଼ିପାରିଛୁ ତେଣୁ ସେଇଥିପାଇଁ ଆମେ ତାଙ୍କ ଉପନ୍ୟାସ ତାଙ୍କ ଇଏ ଆମ ବହୁତ ଭଲ ଲାଗେ ଆଉ ଆମକୁ ସେ ବିଷୟ ଆମକୁ ଭବିଷ୍ୟତରେ ବି ଆମେ ଯେତେ ଇଏ ଆମକୁ ପଢ଼ିବାକୁ ବି ମନ ହବ ସେଥିରେ ଟୋଟାଲି ଆମକୁ ଇଏ ଲାଗେନି ଆମେ ସେଇଥିପାଇଁ ସେ ବହି ବହୁତ ଇଣ୍ଟ୍ରେଷ୍ଟ ହୁଏ ପଢ଼ିବା ପାଇଁ